ମୁଇଁ ଗତବର୍ଷ ସେପ୍ଟେମ୍ବର ମାସରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗ୍ବାଡ଼ି ଅଞ୍ଚଲ୍କେ ଯାଇଥିଲି ଯେନ୍ଟାକି ଆମେ ଓଡ଼ିଶାର କାଶ୍ମୀର ବୋଲି କହୁଚୁଁ ଯେନ୍ଟାକି ଶୀତ ଦିନେ ବହୁତ ଶୀତ ହେସି ଆଉ ତୁଷାରପାତ ମଧ୍ୟ ସେନେ ହେଉଛି ତ ସେ ଅଞ୍ଚଳ ସବୁଜ ବନାନୀ ବା ସବୁ ଜଙ୍ଗଲରେ ଭରପୁର ସେଠାକାରେ ପଶୁପକ୍ଷୀ ମଧ୍ୟ ଦେଖାଯାଉଚନ୍ ବିଭିନ୍ନ ପ୍ରକାରର ଆଉ ତାର ପାଖରେ ଗୋଟିଏ ଝରଣା ବି ଯାଇଛି ସେଟା କୂଳୁ କୂଳୁ ନାଦରେ ମନକୁ ବହୁତ ଶାନ୍ତି ଦେଉଛି ଆଉ ସେଠାକାର ପାଣିପାଗ ଜଳବାୟୁ ବହୁତ ବଢ଼ିଆ ଅଛି ଆଉ ସେ ଅଞ୍ଚଳରେ ଗୋଟିଏ ଛୋଟ ଉଦ୍ୟାନ ଅଛି ଦାରିଙ୍ଗ୍ବାଡ଼ିରେ ଗୋଟିଏ ଛୋଟ ଉଦ୍ୟାନ ଅଛି ଯେନ୍ଟାକି ଲୋକମାନେ ଦେଖ୍ବାର୍ ଲାଗି ବହୁତ ବାହାରୁ ମଧ୍ୟ ଆସୁଛନ୍ ଆଉ ସେଠାର ଉପଭୋଗ ମଧ୍ୟ କରୁଛନ୍ ଆଉ ସକାଳର ସୂର୍ଯ୍ୟ ଉଦୟଟା ଲୋକମାନଙ୍କୁ ବହୁତ ଚିତ୍ତାକର୍ଷକ କରୁଛି ସେଟା ଦେଖ୍ବା ଲାଗି ବେଶୀ ଲୋକମାନେ ଆସୁଛନ୍ ବାହାରୁ ଆଉ ସୂର୍ଯ୍ୟ ଅସ୍ତ ମଧ୍ୟ ବହୁତ ରୋମାଞ୍ଚକର ଦୃଶ୍ୟ ଦେଖାଉଛି ତ ସେଥିଲାଗି ମୋତେ ସେ ଅଞ୍ଚଳଟା ବେଶୀ ପସନ୍ଦ ଲାଗୁଛି